ହଁ କିଏ କହୁଥିଲେ ହଁ ନମସ୍କାର ହଁ ଯୋଗ ଶିଖିଆ ହେଉଛି ହଁ ହଁ ଆମର ଏବେ ତ ଅନଲାଇନ୍ କ୍ଲାସ୍ ବେଶି ଚାଲିଛି ଅନଲାଇନ୍ କ୍ଲାସ୍ରେ ଆମେ ଏବେ ସବୁ ଯୋଗ ଶିଖିଆ ହେଉଛି ହଁ ଆପଣଙ୍କ ସେଠି ଯଦି ଆଠ ଦଶ କି କୋଡ଼ିଏ ଜଣ ହେବେ ବୋଲେ ସେଠି ପିଲା ଯଦି ହେବେ ହେଲେ ଅନଲାଇନ୍ କ୍ଲାସ୍ କରାହବ ହଁ ଅନଲାଇନ୍ କ୍ଲାସ୍ ହବ ଆଉ ଯେଉଁ ହଁ ହଁ ହଁ ହଁ ଅନଲାଇନ୍ କ୍ଲାସ୍ କରା ହବ ମୋର ଅନଲାଇନ୍ କ୍ଲାସ୍ ସକାଳ ଛଅଟାରୁ ନଅଟା ଦୁଇ ଘଣ୍ଟା ଶିଖିଆ ହେଉଛି ହେଲା ଆଉ ଆଉଥରେ ନଅଟାରୁ ସାଢ଼େ ଦଶଟା ସାଢ଼େ ଦଶଟା ପରେ ଆଉ ଶିଖା ହଉନି ଆଉଥରେ ସନ୍ଧ୍ୟା ପାଞ୍ଚଟାକୁ ଆରମ୍ଭ ହେଉଛି ପାଞ୍ଚଟାରୁ ସନ୍ଧ୍ୟା ବେଳକୁ ଘଣ୍ଟାଟେ ଲେଖାଏଁ କ୍ଲାସ୍ ହେଉଛି ଏଇ ଅନଲାଇନ୍ କ୍ଲାସ୍ ସନ୍ଧ୍ୟାବେଳକୁ ପାଞ୍ଚଟାରୁ ଛଅଟା ସେଠି ଆଉଥରେ ଛଅଟାରୁ ସାତଟା କାରଣ ସାତଟାରୁ ସେଇଠୁ ରାତି ହେଇଯାଉଛି ନା ତେଣୁକରି ଆଉ କାହା ଘରେ କିଛି ଏସବୁ କାମ ଦାମ ବି ରହୁଛି ତେଣୁକରି ଆମେ ସନ୍ଧ୍ୟାଟାକୁ ଘଣ୍ଟାଟା ଲେଖାଏଁ କ୍ଲାସ୍ କରୁଛୁ ସକାଳେ ଦୁଇ ଘଣ୍ଟା ଲେଖାଏଁ କ୍ଲାସ୍ ହେଉଛି

ଜଣଙ୍କୁ ଜଣଙ୍କୁ ଚାରିଶହ ଲେଖାଏଁ ପଡ଼ିବ ଅନଲାଇନ୍ କ୍ଲାସ୍ ଆଉ ହଁ ଅନଲାଇନ୍ କ୍ଲାସ୍ରେ ଜଣକୁ ଜଣଙ୍କୁ ଚାରିଶ ଲେଖାଏଁ ପଡ଼ିବ

ନାଇଁ ମାସକୁ ମାସ ଯେତିକି ମୋର କ୍ଲାସ୍ ଚାଲିଛି ସବୁ ଯେତିକି ଅନଲାଇନ୍ କ୍ଲାସ୍ ଚାଲିଛି ସମସ୍ତେ ମାସକୁ ମାସ ପଇସା ଦେଉଛନ୍ତି ଆମେ ମାସକୁ ମାସ ହିଁ ଦେବୁ କିନ୍ତୁ ଆଡ଼ଭାନ୍ସ ଆମେ ପାଞ୍ଚଶହ ଲେଖାଏଁ ଗୋଟେ ମାସର ରଖୁଛୁ ହଁ ଆଡ଼ଭାନ୍ସ ଗୋଟେ ମାସର ଆମେ ରଖୁଛୁ ଏବେ ମୋର ଚାଲିଛି ଷାଠିଏ ସତୁରୀ ଜଣ ପିଲା ଅନଲାଇନ୍ କ୍ଲାସ୍ରେ ଯୋଗ ଦେଇଛନ୍ତି ହଁ ହଁ ଷାଠିଏ ସତୁରି ଆଉ ତୁମେ ଯଦି ଏଇଟି ମିନିମମ୍ ଗୋଟେ ଦଶ ଜଣ ରେଡ଼ି କର ହେଲା ଆଉ ଦଶ ଜଣ ରେଡ଼ି କଲେ ଯାଇକରି ଶିଖେଇବାକୁ ବି ସୁବିଧା ମୋତେ ବି ଦୁଇ ପଇସା ମିଳିବ ଆଉ ଚାରି ଜଣ ହେଲେ କ'ଣ ସୁବିଧା ହବନି ନା ହଁ ତୁମେ ଏଇଠୁ ଆଠ ଦଶଜଣ ହଁ ଗୋଟେ ଗାଁର ପଚାରିକିରି ଆଉ ଯେଉଁ ଯୋଗ ତ ଶିକ୍ଷା ହେଉଛି ଯୋଗ ତ ଶିଖେଇଲେ ବହୁତ ଶରୀରକୁ ବେନିଫିଟ୍ ଆଉ ଆଜିକାଲି ଯେଉଁପ୍ରକାର ସିଷ୍ଟମ୍ ଆମେ ଖାଦ୍ୟ ପଦାର୍ଥ ଯେଉଁ ଖାଉଛନ୍ତି ସବୁଯାକ ତ ବିଷାକ୍ତ ଜିନିଷ ଯୋଗ ମାଧ୍ୟମରେ ହିଁ ସବୁ ଆମେ ଶିଖାଉଛୁ

ଏମ ସବୁ ଯୋଗ ଯେତିକି ଯୋଗର ସବୁ ପଦ୍ମଆସନ ତାପରେ ବିଭିନ୍ନ ପ୍ରକାର ଆସନ ଶିଖା ହେଉଛି ଯେଉଁ ସୂର୍ଯ୍ୟ ଆସନ ସୂର୍ଯ୍ୟ ନମସ୍କାର ଏମିତି ସବୁ ବିଭିନ୍ନ ପ୍ରକାର ଆସନ ଶିଖାଯାଉଛି ଯେଉଁଟାକି ଏରୁ ରୋଗ ପ୍ରତିରୋଧକ ସବୁ ମୂଳରୁ ଯାଉଛି ହଁ

ହଁ ହଁ ହଉ ହଉ ଠିକ୍ ଅଛି ହଉ